ଟେକ୍ନୋଲୋଜି କିପରି ଟ୍ରାନ୍ସପୋର୍ଟ ଶିଳ୍ପକୁ ସାହାଯ୍ୟ କରୁଛି ଟେକ୍ନୋଲୋଜି ଆମକୁ ଏତେ ସହଜ କରାଇ ସାରିଲାଣି ଯେ ଆମେ ଖୁବ କମ ସମୟ ମଧ୍ୟରେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ପହଞ୍ଚି ପହଞ୍ଚି ଯାଇପାରୁଛେ ତାହା ଉଡ଼ାଜାହାଜ ମଧ୍ୟରେ ଓ ଅନ୍ୟ ରାଜ୍ୟ ଯିବାକୁ ହେଲେ ତାହା ଟ୍ରେନ ଏବଂ ମେଟ୍ରୋ ବସ୍ ମଧ୍ୟ ଯାଇପାରୁଛି ସେଠାରେ ବିଭିନ୍ନ ପ୍ରକାର ବ୍ୟବସାୟ ମଧ୍ୟ ଯୋଗା ଯୋଗ ହୋଇ ପାରୁଛି ଏବଂ ବିଭିନ୍ନ ଦେଶ ସହିତ ସୁସମ୍ପର୍କ ସ୍ଥାପନ ହୋଇ ପାରୁଛି ଅତ୍ୟାଧିକ ଭାବରେ ବିଭିନ୍ନ ଶିଳ୍ପକୁ ଟେକ୍ନୋଲୋଜି ଆଗେଇ ନେଇଛି ତାହା ଦ୍ଵାରା ଆମର ଖୁବ କମ ସମୟ ମଧ୍ୟରେ ଯୋଗାଯୋଗ ହୋଇପାରୁଛି ଟେକ୍ନୋଲୋଜି ଟ୍ରାନ୍ସପୋର୍ଟ ଶିଳ୍ପ ଦ୍ଵାରା ଅତ୍ୟଧିକ ଆମର ସୁବିଧା ମଧ୍ୟ ହୋଇ ପାରଲାଣି